ହଁ ମୁଁ ବିଦ୍ୟାଳୟରେ ପଢ଼ୁଥିବା ବେଳେ ମୁଁ ଅନେକ ବୈଜ୍ଞାନିକ ବିଷୟରେ ଶିଖିଛି ସି ଭି ରମଣ ହୋମି ଯେ ଭାବା ଏମ୍ ଏସ୍ ସ୍ୱାମୀନାଥନ୍ ଏମାନଙ୍କ ବିଷୟରେ ମୁଁ ଅବଗତ ଥିଲି